ମୁଁ କିଛିଦିନ ତଳେ ହ୍ୟାମର୍ସ ଗୋଟେ କିଣିକି ନେଇଥିଲି ହ୍ୟାମର୍ସ ମାନେ ଆମେ ଯେଉଁଟା ଓଡ଼ିଆରେ କହୁ ହାତୁଡ଼ି ସେ ହାତୁଡ଼ି ଯେତେବେଳେ ମୁଁ କିଣିଥିଲି ଶହେପଚାଶ ଟଙ୍କା ଦେଇକି ତା'ର ଉପର ଦେଖିଲାବେଳକୁ ତାର ବିଲ୍ଟ କ୍ୱାଲିଟି ତ ସବୁକିଛି ଭଲ ଠିକ୍ଠାକ୍ ଥିଲା ମୁଁ ଯାହା ଭାବିଥିଲି ବହୁତ ଦିନ ଲାଷ୍ଟିଙ୍ଗ୍ କରିବ ଏକ୍ସେଟ୍ରା ଏକ୍ସେଟ୍ରା ମୁଁ କିଛି ଭାବିକି ଆଣିଥିଲି ଶହେପଚାଶଟଙ୍କା ଦେଇକି ସେ ହାମର୍ସକୁ କିନ୍ତୁ ତାହା ବହୁତ ଦିନ ଯିବା ବଦଳରେ ଗୋଟେ ଦୁଇଦିନ ପରେ ବହୁତ ମାତ୍ରାରେ ଟିକିଏ କାମ କରିଲାପରେ ସେଇଟା ଭାଙ୍ଗି ଯାଇଥିଲା ତ ମୋ କ ମୋର କହିବା କଥା ହେଉଛି ଏଇଆ ଯେ ଆପଣ ଯଦି ଠିକ୍ଠାକ୍ ପଇସା ପତର ନେଉଛନ୍ତି ତାହେଲେ ଯଦି ସେମିତି ପ୍ରଡ଼କ୍ଟ ଯଦି କରିବେ ଦେବେ ସେମିତି ପ୍ରଡ଼କ୍ଟ ଯଦି ଦେବେ ମାନେ କଷ୍ଟମର୍ମାନେ ଉପକୃତ ହେଇଥାନ୍ତେ ସେଇଟା ହେଉଛି ମୋ କହିବା କଥା କଷ୍ଟମର୍ ଯଦି ଉପକୃତ ହେଇଥିବ ତାହେଲେ ଆପଣଙ୍କ ପ୍ରଡ଼କ୍ଟ ଯେତେବେଳେ ଗୋଟେ ବେଳେ ଗୋଟେଥର କିଣିଲା ସିଏ ସିଏ ଆଉଥରେ ମଧ୍ୟ କିଣିବାକୁ ଯିବ ସେ ପ୍ରଡ଼କ୍ଟଟା ଆପଣଙ୍କର ଯେଉଁ କମ୍ପାନୀଟା ଅଛି ସେଇଟା ମଧ୍ୟ ଟିକିଏ ଆଗକୁ ଚାଲିଥାନ୍ତା କଷ୍ଟମର୍ମାନେ ଟିକିଏ ଉପକୃତ ବି ହେଇଥାନ୍ତେ ସେମ୍ ପଇସା ମଧ୍ୟ ଟିକିଏ ଖର୍ଚ୍ଚ ହେଇଥାନ୍ତା ଶହେପଚାଶଟଙ୍କାର ମନେକର ଜଣେ ହେମର୍ସ କିଣିକି ନେଉଛି ତାହେଲେ ସିଏ ବି କିଛି ଏସ୍ପେକ୍ଟ କରିଥିବ ଯେ ଏତିକି ଦିନ ଯିବ କି ଏତିକି ଦିନ କରିବ କି ଯାହା ବି ହେଉ ତାର ବିଲ୍ଟ କ୍ୱାଲିଟି ବହୁତ ଖରାପ ଥିଲା ମୁଁ ଯେତିକି ଏକ୍ସପିରେନ୍ସ କଲି ବିଲ୍ଟ କ୍ୱାଲିଟି ତ ସେମିତି ହେବା କଥା ନୁହେଁ ଯାହା ମୋର କହିବା କଥା ଶହେପଚାଶ ଅଧିକା ଯେଉଁ ନେଉଛି ତାହେଲେ ତ ବିଲ୍ଟ କ୍ୱାଲିଟି ଠିକ୍ ରହିବା କଥା ନା ଗୋଟେ ଲୋକର ଯଦି ଏତେ କଷ୍ଟ କରି ଯଦି ଗୋଟେ ଜିନଷଟା କିଣୁଛି ତା'ର ବି ଗୋଟେ ଏକ୍ସପେକ୍ଟେସନ୍ ଥିବ ଯେ ଏତିକି ଦିନ ରହିବ ଏତିକି ଦିନ କରିବ ଭଲ ଚାଲିବ ତାହା ମୋତେ ସାଟିସ୍ଫେକ୍ସନ୍ ଲାଗିଲାନି ଯେ ଏତିକି ଦିନ ହେବ କି ଏତିକି ଦିନ ନ ହେବ ତ ମୋର କହିବା କଥା ହେଉଛି ଏଇଆ ଯେ ଆପଣ ଯଦି ଏହି ପ୍ରୋବ୍ଲେମ୍କୁ ଟିକିଏ ସଲଭ୍ କରିକି ଭଲ ବିଲ୍ଟ୍ କ୍ୱାଲିଟିର ଯଦି ପ୍ରଡ଼କ୍ଟ୍ ସବୁ ଦେବେ ତାହେଲେ କଷ୍ଟମର୍ ମାନେ ମଧ୍ୟ କିଣିଥାଆନ୍ତେ ଆପଣଙ୍କ କମ୍ପାନୀ ମଧ୍ୟ ଟିକିଏ ଠିକ୍ରେ ଚାଲିଥାଆନ୍ତା